ଆମ ଗ୍ରାମୀଣ ସମୁଦାୟରେ ଆରମ୍ଭ ହୋଇଥିବା ଏକ ଧୂପକାଠି ବ୍ୟବସାୟ ଏଟା ସମସ୍ତେ ଯେଉଁ ଆମର ଗାଁର ଏସ୍ଏଚ୍ଜି ମାଆ ମାନେ ଆରମ୍ଭ କରିଛନ୍ତି ସେମାନେ ସେ ଧୂପକାଠି ସବୁ ବନାଉଛନ୍ତି ଏବଂ ବଜାରରେ ବିକ୍ରି କରୁଛନ୍ତି ଯେଉଁଥିପାଇଁ କି ସେହିମାନଙ୍କର କିଛି ସବୁ ଆଦାୟ ହୋଇ ଯାଉଛି ପଇସାପତ୍ର ସେମାନେ ତାଙ୍କର ବ୍ୟାଙ୍କ ଖାତାରେ ରଖୁଛନ୍ତି ଏବଂ ଯେତେବେଳେ ସେମାନଙ୍କର ଗ୍ରୁପ ମାଆ ମାନଙ୍କ ଭିତରେ କାହାର ପଇସାର ଅସୁବିଧା ହେଉଛି ସେମାନେ ସେଠୁ ନେଇ କିନା ତାଙ୍କର ଖର୍ଚ୍ଚ କରୁଛନ୍ତି ଏବଂ ପରେ ମୂଳ ସୁଧ ଆକାରରେ ଦେଉଛନ୍ତି ଯେଉଁଥିପାଇଁ କି ସେମାନେ ବହୁତ ଉପକୃତ ହେଉଛନ୍ତି ତାଙ୍କର ଗ୍ରୁପରେ ସବୁ ଭଲ ପଇସା ରୋଜଗାର ହେଉଛି ଏବଂ ଅନ୍ୟ ମାଆ ଅନ୍ୟ ଆଉ ଗୋଟିଏ ଏସ୍ଏଚ୍ଜି ଗ୍ରୁପ ମାଆ ମାନେ ସେମାନେ କରିଛନ୍ତି ଆମର ଛେଳି ପୋଷିଛନ୍ତି ଛେଳି ପୋଷିବା ବେଳେ ତାଙ୍କର ଛେଳି କ୍ଷୀରଟାର ବାହାରୁଛି କ୍ଷୀରଟା ବିକୁଛନ୍ତି ଏବଂ ଛେଳି ଛୁଆ ଦେଲେ ତାଙ୍କର ଛେଳି ଅଧିକା ହୋଇ ଯାଉଛି ଛେଳି ଗୁଡ଼ାକ ସେମାନେ ବିକୁଛନ୍ତି ଯେଉଁଥିରେ କି ପଇସା ପତ୍ର ରୋଜଗାର ହେଉଛି ଏବଂ ତାଙ୍କର ସବୁ ଗ୍ରୁପରେ ତାଙ୍କର ପଇସା ରଖୁଛନ୍ତି ଏବଂ କାହାର ଅସୁବିଧା କେତେବେଳେ ହେଉଛି ତ ସେମାନେ ନିଜ ନିଜ ମଧ୍ୟରେ ପଇସା ଦିଆ ନିଆ ହୋଇ କିନା ପରେ ସେମାନେ ସୁଧ ମୂଳ ଆକାରରେ ପରିଶୋଧ କରୁଛନ୍ତି